ହଁ ମଧୁମେହର ମୁକାବିଲା ପାଇଁ ଆମ ଗାଁରେ ବହୁତ କିଛି ମାନେ ଲୋକପ୍ରିୟ ହୋଇଥିବା ଯେଉଁ ଘରୋଇ ଉପଚାର ବହୁତ କିଛି ଅଛି ଆମର ଘରୋଇ ଉପଚାର ହେଲା ଆମେ ଯେତେବେଳେ ପ୍ରଥମତଃ ଜାଣୁ ଆମର ଡାଇବେଟିସ୍ ହୋଇଛି ବା ମଧୁମେହ ରୋଗ ହୋଇଛି ଆମେ ପିତା ଜିନିଷ ଖାଇବା ଆରମ୍ଭ କରୁ ଖାଦ୍ୟରେ ଯେଉଁ ଏଇ ଆମର କଲରା ଆଉ କଲରା ପତ୍ର ବି ଖାଆନ୍ତି କିଛି କିଛି ଲୋକ ଆଉ ଆମର ଇଏ ନିମ୍ବ କଢ଼ ନିମ୍ବ ପତ୍ର ଆଉ ଆମର ଚିରେଇତା ପିତା ସେଇଟା ବି ଖାଆନ୍ତି ଆଉ ଆମର ମେଥି ଗୁଣ୍ଡ କରିକି ମେଥି ଖାଆନ୍ତି ଏସବୁ ଜିନିଷ ଖିଆଯାଏ ଆଉ ତା ସହିତ ଯୋଗ ଏକ୍ସରସାଇଜ୍ ନିହାତି ଦରକାର ଯୋଗ କରନ୍ତି ଆଉ ଟିକେ ଚଲା ବୋଲା ଆଉ ଆଉ ଆମର କିଛି କିଛି ଖାଇବାରେ ମାନେ ରେଷ୍ଟ୍ରିକ୍ସନ୍ ଥାଏ ସେଗୁଡ଼ା ମନା ହେଇଥାଏ ଆମେ ଆମର ଭାତ ଆଉ ଆଳୁ ଆଉ ଯେତେ ସବୁ ମାନେ ମୂଳ ଜିନିଷ ଆଉ ତା'ପରେ ଅଧିକ ଚିନି ଲୁଣ ଖଟା ତେଲ ତେଲ ମସଲା ଏସବୁଠୁ ଟିକେ ଦୂରେଇ ରହିବା ଡାଇବେଟିସ୍ ପାଇଁ ଭଲ